ମୋ ଗଛର ଭଲ ସ୍ଵାସ୍ଥ୍ୟ ପାଇଁ ଆମ୍ଭ ସାହିପଡ଼ିଶା ଥିବା ଚାଷୀମାନଙ୍କ ସହିତ ପରାମର୍ଶ କରେ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା ପରାମର୍ଶ କରେ ଏବଂ କୃଷି ବିଭାଗ ସହିତ ପରାମର୍ଶ କରେ କେଉଁ ରୋଗ ଲାଗିଲେ କେଉଁ ଓଷଧ ପକା ହୁଏ ତାହା କୃଷି ବିଭାଗ ଦ୍ଵାରା ମୁଁ ଜାଣିବାକୁ ପାଏ ଏବଂ ସେ ଯାହା ଓଷଧ କୁହନ୍ତି ସେହି ଓଷଧ ଆଣି ପ୍ରୟୋଗ କରିଥାଏ